ଆମେ ଟ୍ରେକିଂ ସାଇଟ୍କୁ ପୂର୍ବ ତୁଳନାରେ ଅଧିକ ଆବର୍ଜନା ଅପରିଷ୍କାର ରଖିବା ନାହିଁ କାହିଁକିନା ପରିବେଶ ସୁରକ୍ଷା ପାଇଁ ଆମକୁ ପରିବେଶକୁ ଅସୁରକ୍ଷିତ ଅସୁରକ୍ଷିତ ରଖିବା ନାହିଁ ପରିଷ୍କାର ରଖିବା ଏବଂ ପରିଚ୍ଛନ୍ନ କାହିଁକିନା ଆମର ନୈତିକତା ଏବଂ ସବୁଦିନିଆ ବ୍ୟବହାର ଲାଗି ଆମେ ପରିବେଶକୁ ସୁରକ୍ଷିତ ରଖିବା